ହ୍ୟାଲୋ ମଙ୍ଗଳା ରେଷ୍ଟୁରାଣ୍ଟ ପଟ୍ଟାମୁଣ୍ଡାଇ ମୁଁ ଅରକ୍ଷିତ ସାହୁ ସାନ ଜରିଆରୁ ଅର୍ଡ଼ର୍ କରୁଛି ମୋ ଖାଇବା ପାଇଁ ଖାଦ୍ୟ କିଛି ଆବଶ୍ୟକ ମୁଁ ଯେଉଁ ଖାଦ୍ୟଗୁଡ଼ିକ ଅର୍ଡ଼ର୍ କରୁଛି ଆପଣ ଦୟାକରି ଲେଖନ୍ତୁ ଏକରେ ଭାତ ଦୁଇରେ ଡାଲି ତିନିରେ ସନ୍ତୁଳା ଚାରିରେ ଭଜା ପାଞ୍ଚରେ ଶାଗ ଛଅରେ ବଡ଼ିଚୁରା ସାତରେ ପନିର ତରକାରୀ ଏଇଗୁଡ଼ିକ ଆପଣ ମୁଁ ଦେଇଥିବା ଠିକଣାରେ ଶୀଘ୍ର ପଠାଇବାକୁ ଚେଷ୍ଟା କରନ୍ତୁ କାରଣ ମୁଁ ଟିକେ ଭୋକିଲା ଅଛି ଆପଣ ଆଜି ତା ଏକ ତିନି ଦୁଇ ହଜାର ଚବିଶି ସନ୍ଧ୍ୟା ସାତଟା ସୁଦ୍ଧା ମୁଁ ଦେଇଥିବା ଠିକଣାରେ ପଠାଇବାକୁ ଚେଷ୍ଟା କରନ୍ତୁ ଆପଣ ଦେଇଥିବା ଖାଦ୍ୟ ଉପରେ କେତେ ପରସେଣ୍ଟ ରିହାତି ଅଛି ଶତକଡ଼ା କେତେ ରିହାତି ଆପଣ ଦେବେ ସେ ବିଷୟରେ ମଧ୍ୟ ମୋତେ ସୂଚନା ଦିଅନ୍ତୁ ଆପଣ ଠିକ୍ ସମୟରେ ଖାଦ୍ୟ ପଠାଇବେ ବୋଲି ମୁଁ ଆଶା କରୁଚି ଆପଣ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଆପଣ ଖାଦ୍ୟ ପଠାଇଲେ ମୁଁ ଖୁସି ହେବି ଧନ୍ୟବାଦ